ଚାଷ ହିଁ ଆମର ମୁଖ୍ୟ ଭୂମିକା ରହିଛି ଚାଷ ଉପରେ ଆମେ ନିର୍ଭରଶୀଳ ଅଟୁ ଏବଂ ଚାଷ ପାଣିପାଗ ଜଳ ଉପରେ ହିଁ ନିର୍ଭର ତେଣୁ ଆମେ ଆମ ଦୈନନ୍ଦିନ ଜୀବନରେ ଚାଷ କରୁ ଚାଷ କେଉଁ ଟାଇମ୍ରେ କେଉଁ ସମୟରେ କିପରି ଚାଷ ସେ ଏସବୁ ଆମକୁ ବେଶ ଭଲ ଭାବେ ଜଣା ତ ସେଥିପାଇଁ ଆମର ମୋର ପାଣିପମ୍ପ୍ ଅଛି ବାକି ଅନ୍ୟ ଚାଷୀ ଭାଇମାନେ ତାଙ୍କ ପାଣି ପାଣି ସୁବିଧା ନାହିଁ ପାଣିପମ୍ପ୍ ନାହିଁ କେନାଲଟି କେନାଲଟିଏ ନାହିଁ ଚାଷ କରିବା ଅଛି ତ ସେମାନେ ସମ୍ପୂର୍ଣ୍ଣ ଭାବେ ବର୍ଷା ଦିନ ସେ ସମୟକୁ ଅପେକ୍ଷା କରିଥାନ୍ତି କେବେ ପାଣିପାଗ ପାଣିପାଗ ଆସିବ ବର୍ଷା ଆସିବ ଆମେ ପୁଣି ଚାଷ କରିବୁ ଏହିଭଳି ତ ଯେଉଁମାନଙ୍କର ଯେଉଁ ଚାଷୀ ଭାଇମାନଙ୍କର ପାଣିପମ୍ପ୍ ବୋରୱେଲ୍ ଇତ୍ୟାଦି ଜଳ ସୁବି ଜଳର ସୁବିଧା ଅଛି ସେମାନେ ଦୁଇ ଦୁଇ ବର୍ଷର ଦୁଇଟା ଚାଷ ରବି ଫସଲ ଖରିଫ ଫସଲ କରିପାରୁଛନ୍ତି ଯେଉଁ ଚାଷୀ ଅଧିକାଂଶ ଚାଷୀ ଭାଇମାନଙ୍କର ସେମାନଙ୍କର ପାଣି ସୁବିଧା ନାହିଁ ଯେଉଁଠି ଯେଉଁ ଯେଉଁଥିପାଇଁ ସେମାନେ କେବଳ ବର୍ଷା ଦିନ ପାଇଁ ବର୍ଷା ଦିନକୁ ହିଁ ଅପେକ୍ଷା କରି ରହିଥାନ୍ତି ଆମେ ଭାବ ଆମ ଏପଟେ ତ ଆମ ଏପଟେ କେନାଲ୍ଟି ହବା ନିତ୍ୟାନ୍ତ ଆବଶ୍ୟକ କିଛି ଲୋକଙ୍କୁ ନେଇ କିଛି ଚାଷ ଚାଷୀ ପାଇଁ ମାନଙ୍କୁ ନେଇ ପାଣି ପମ୍ପ୍ ଟି ହବା ନିତ୍ୟାନ୍ତ ଆବଶ୍ୟକ ଯେଉଁଥିରେ ସେମାନେ ଲାଭବାନ ବି ହେଇପାରିବେ ଆଉ ଉପକୃତ ବି ହୋଇପାରିବେ ସେମାନେ କାହିଁକି ନା ଚାଷ ହିଁ ତାଙ୍କର ଆମମାନଙ୍କର ବର୍ଷରେ ବାର ମାସ ବର୍ଷକରେ ବାର ମାସ ଏହି ବାର ମାସ ମଧ୍ୟରେ ସେମାନେ ବାର ମାସ ଯାକ ଚାଷ କରିପାରିଥାନ୍ତେ ଚାଷୀ ପାଇଁ ବାର ମାସ ଯାକ ଚାଷ କରିପାରିଥାନ୍ତେ ଯଦି ଆମର ପାଣି ସୁବିଧାଟେ ଥାଆନ୍ତା ପାଣି ପାଗ ପାଣି ପାଗ ବି ସେମିତି ଆମର କିଛି ସୁବିଧା ନାହିଁ ତ ଯେଉଁ ଚାଷୀ ଭାଇମାନେ ଚାଷ ପାଇଁ ଆଗ୍ରହୀ ଅଛନ୍ତି ତାଙ୍କ ତାଙ୍କ ପାଇଁ ପାଣିପାଗ ଏବଂ ପାଣିର ସୁବିଧା ନାହିଁ ତ ନିତ୍ୟାନ୍ତ ଆବଶ୍ୟକ ସେମାନଙ୍କ ପାଖେ ପାଣି ଯୋଗାଇବାରେ ଏତିକି ହିଁ ଆମର